ମୁଁ ଟିଚିଙ୍ଗ ବିଷୟରେ ଟେକ୍ନିକାଲ୍ ବିଷୟରେ ଅଧିକ ପ୍ରୋଗ୍ରାମିଂ ବିଷୟରେ ମୁଁ ଜାଣିବାକୁ ଚାହୁଁଛି ଟ୍ରେନିଂ ନେବାକୁ ଚାହୁଁଛି ଆଉ ସେ ବିଷୟରେ ମୋର ଅଧିକ ଇଣ୍ଟରେଷ୍ଟେଡ଼୍ ଅଛି